ଆମ ଘରେ ଅସୁସ୍ଥ ଥିଲେ ବାପା ଅସୁସ୍ଥ ଥିଲେ ଯେଉଁ ଟାଇମରେ ତାଙ୍କର ଦେହ ପ୍ରତି ବି କ୍ଷତିକାରକ ଥିଲା ଏମିତି ତେଲ ଜାତୀୟ ଖାଦ୍ୟ ମସଲା ଯୁକ୍ତ ଖାଦ୍ୟ ଆମେ ଦେଉନୁ ତାଙ୍କୁ ଯେତିକି ଫଳମୂଳ ବା ସନ୍ତୁଳା ଆମେ ଦେଇଥିଲୁ ଖାଇବାକୁ ତା' ସହିତ ଡକ୍ଟର ବି ପରାମର୍ଶ କରିଥିଲେ ଯେତିକି ଯେତିକି ଆପଣଙ୍କୁ ସୁସ୍ଥ ସବଳ ରଖିବା ପାଇଁ ଫଳମୂଳ ସନ୍ତୁଳା କ୍ଷୀର ଖାଇବା ପାଇଁ ହର୍ଲିକ୍ସ ବା ନର୍ମାଲ ଖାଦ୍ୟ ଖାଇବାକୁ କହିଛନ୍ତି ଦେହ ପ୍ରତି ଯେମିତି କ୍ଷତିକାରକ ନୁହଁ ଏମିତି ମସଲା ଜାତୀୟ ଯୁକ୍ତ ଖାଇବା ଯେମିତି ଆମ ପାଇଁ ଗ୍ୟାଷ୍ଟ୍ରିକ ହୁଏ ତା ପରକୁ ତେଲ ଖାଇଲେ ବି ଆମର ଚର୍ବି ବଢ଼େ ସେଇଟା ପାଇଁ ବି